ଆମେ ଓଡ଼ିଆ ଯେହେତୁ ଆମେ ଓଡ଼ିଶାରେ ଜନ୍ମ ଗ୍ରହଣ କରିଛନ୍ତି ଓଡ଼ିଆ ଆମେ ଆମ ଭାଷା ହେଉଛି ଓଡ଼ିଆ ତେଣୁକରି ଆମେ ଓଡ଼ିଆକୁ ସଂସ୍କୃତିକୁ କେବେ ବି ଜୀବନରେ ଭୁଲିବାନାହିଁ ଆମେ ପାଠ ପଢ଼ିବା ପାଠ ପଢ଼ିବା ଶିକ୍ଷିତ ହେବା ଅନ୍ୟମାନଙ୍କୁ ଶିକ୍ଷିତ କରାଇବା କିନ୍ତୁ ଆମର ସଂସ୍କୃତିକୁ ଆମେ କେବେ ଭୁଲିବାନାହିଁ ଆମେ ଯେତେ ପାଠ ପଢ଼ିଲେ ବି ଆମେ ଯେହେତୁ ଓଡ଼ିଆ ଓଡ଼ିଶାରେ ଆମେ ଜନ୍ମ ଗ୍ରହଣ କରିଛନ୍ତି ଆମେ ଓଡ଼ିଆ ସଂସ୍କୃତି କଳା କୁ ଆମେ କେବେ ଭୁଲିବାନାହିଁ ଆଉ ଓଡ଼ିଶାରେ ରହି କି ଆମେ ଯେଉଁ ଇଂଲିଶ କହୁଛନ୍ତି ସେସବୁକୁ ଆମେ କହିବା ଆବଶ୍ୟକସ୍ଥଳେ କହିବା କିନ୍ତୁ ଓଡ଼ିଆର ଓଡ଼ିଶାର ଓଡ଼ିଆ ଭାଷାକୁ ଆମେ କେବେ ଭୁଲିବାନାହିଁ